ହଁ କହ ଜାଣିଛି କହ କପିଳାସ ତୁ ସେଦିନ କହୁଥିଲୁ ଆମେ ଯିବା ଶିବରାତ୍ରୀକି କପିଳାସ ଯିବା ବୋଲି ହେଲେ କପିଳାସ ଯିବାରେ କିଛି ନାହିଁ ଯେ ମୁଁ ଭାବୁଥିଲି କାଲି ଶିବରାତ୍ରି କରିବିନି ଆଚ୍ଛା ଭାଇ ମୋତେ ଟିକିଏ କହିଲୁ କେତେ ସମୟ ଉପାସ ରହିବା ପାଇଁ ପଡ଼ିବ ନା ଗୋଟେ ଦିନ ମାନେ କ'ଣ ପୁରା ସକାଳ ଛଅ ରୁ ରାତି ଏତେ ସମୟ ତ ମୁଁ ଉପାସ ରହିପାରିବିନି ଆଚ୍ଛା କିଛି ବି ଖା କିଛି ବି ଖାନ୍ତିନି ଆଚ୍ଛା କପିଳାସ ଏଠୁ ଆମ କେତେ କିଲୋମିଟର ରହୁଛି ଆମ ଗାଁଠୁ ତିରିଶରୁ ପଇଁତିରିଶ ଆମେ କେତେବେଳେ ତା'ହେଲେ ଏଠୁ ବାହାରିବା କାଲି ଯଦି ଯିବା ଆମେ ଯିବା ଯେ ତା'ହେଲେ ଆମେ ଏତେ ଜଲ୍ଦି କାଇଁ ଯିବା ଆମର ତ ଉଜାଗର କରିବା ରାତିରେ କରିବା ଆମେ ଲେଟ୍ ଲୋକ କରିକି ଯିବା ଟିକିଏ ଆମେ ବାରଟା ଗୋଟେ ବେଳକୁ ଆମେ ଯଦି ଯିବା ଆମେ ଦୁଇଟା ତିନିଟା ବେଳକୁ ପହଞ୍ଚିବା ତା'ପରେ ପୂଜାର୍ଚ୍ଚନା କରିକି ତା'ପରେ ପୂଜାରେ ବସିବା ରାତି ମହାଦୀପ ଉଠିଲା ପରେ ତା'ପରେ ଆମେ ଆସିବା ଠିକ୍ ଅଛି ତା'ହେଲେ କାଲି ସକାଳେ ଆମେ ଯେଉଁ ପୂଜା ପାଇଁ ଯାହାସବୁ ଦରକାର ଭୋଗରାଗ ଘିଅ ଦୀପ ଆମେ ଆଜି କିଣିଦେବା ନା କାଲି କିଣିଦେବା ତା'ହେଲେ ଠିକ୍ ଅଛି ତୁ ସନ୍ଧ୍ୟାବେଳକୁ ବଜାର ଆସେ ଆମେ କେଉଁ ଭଲ ପୂଜାଭଣ୍ଡାର ଦେଖିକି ଟିକିଏ ଭଲ ଘିଅ ଯାହାବି ସବୁ ସାମଗ୍ରୀ ରହୁଛି ପୂଜା ସାମଗ୍ରୀ ଆମେ ତା'ହେଲେ କିଣିଦେବା ଆଜି କିଣିଦେବା ଆଜି ଏକାଥରେ କିଣିଦେଲେ ଆମେ ଦେଖିବା ଆଉ ଯାହା ବାକି ରହିଲା କାଲି ସକାଳେ କିଣିବା ନହେଲେ ନଚେତ୍ ଆଜି ଆମେ ସବୁ ଜିନିଷଗୁଡ଼ା କିଣିଦେବା କିଣିଦେଲା ପରେ ଦେଖିବା କାଲି ସକାଳେ ଆମେ ବାଇକ୍ ନେଇକି ବାହାରିଯିବା ଆଉ କ'ଣ ଆଚ୍ଛା ସେଠି ସୁବିଧା ଅଛି ସବୁ ବାଇକ୍ ଫାଇକ୍ ରଖିବା ପାଇଁ କିଛି ଚୋରି ଚୁରା ଅସୁବିଧା ହେବନି ତ କପିଳାସରେ ଆଉ ପୋଲିସ୍ ପ୍ରଶାସନ ତରଫରୁ ମିଳୁଛି ସୁବିଧା କି ଓହୋ ହଉ ହଉ ସେଠି କୁଆଡ଼େ ବହୁତ ଭିଡ଼ ହେଉଛି କପିଳାସରେ ବହୁତ ଲୋକ କୁଆଡ଼େ ଭକ୍ତ ଯାଉଛନ୍ତି ସବୁ ଦୂରଦୂରାନ୍ତରୁ ବହୁତ ଜାଗାରୁ ସବୁ ଆସୁଛନ୍ତି ଠିକ୍ ଅଛି ତା'ହେଲେ ଆମେ କାଲି ତା'ହେଲେ ସକାଳେ କାଲି ବାହାରିବା ତା'ହେଲେ ଆଉ